ଭାଇ ଭାଇ ଗୋଟେ ଜୋତା ଦରକାର ଥିଲା ଆଉ ଘର ପାଖରେ ଅଛି ଆଉ ମାନେ କେମିତି କହୁନା ଏ ଥଣ୍ଡାରେ ଏ କଭର୍ କରିବା ପାଇଁ ମୋତେ ଥଣ୍ଡାରେ ଚାଲିପାରୁନି ତ ସେଇଥିପାଇଁ ଗୋଟେ ଫୁଲ୍ କଭର୍ ପାଇଁ ଜୋତା ଗୋଟେ ଦରକାର ଥିଲା ନା ପସନ୍ଦ ହେଉନି ଥଣ୍ଡା ଥଣ୍ଡାରେ ଚାଲିପାରୁନି ତ ହଁ ଥଣ୍ଡାରେ ଚାଲି ହେଉ ନାହିଁ ସେଇଥିପାଇଁ ଗୋଟେ ଭଲ ଜୋତା ଦିଅ ଯେମିତି କଭର୍ କରିକି ରହିବ ଗୋଡ଼ଟା

ହଉ ମଗାଅ କେତେଦିନ ଭିତରେ ପହଞ୍ଚାଇ ଦେବ ଆଡ଼ଭାନ୍ସ କେତେ ଦେବି ଜୋତା ରେଟ୍ ପନ୍ଦରଶହ ପଡ଼ିଯିବ ନା ଆଡ଼ଭାନ୍ସ ଦେବା ପାଇଁ ପଡ଼ିବ ଆଜି ହଁ ମୋତେ ତ ନିହାତି ଦରକାର କାରଣ ମୁଁ ଚାଲିପାରୁନିନା ନା ଥଣ୍ଡାରେ ଜୋତା କ୍ୱାଲିଟି କେମିତି ଆସିବ ଜୋତା ହାଲୁକା ନା ଭାରି ହେବ ବେଶୀ ଭାରି ହେଲେ ଟିକିଏ ଚାଲିବା ପାଇଁ ଅସୁବିଧା ହେବ ପୁଣି ଥଣ୍ଡା ପାଇଁ କଭର୍ ବାଲା ଆଣିମି ତଥାପି ଚାଲି ହେଉନଥିବ ଭାରି ହେଉଥିବ ହଁ ମୋ ପାଇଁ ଟିକିଏ ନିହାତି ଜଲଦି ଟିକିଏ କହିବ ଟିକିଏ ଫୋନ ଫାନ କରିକି କାରଣ ମୋର ନିହାତି ଦରକାର ଏଥିପାଇଁ ତୁମ ପାଖକୁ ଆସିଛି ସେଇଗା ଆଣିକି ରଖୁନ ସେ ଟିକିଏ ବିକ୍ରି ହବ ବେଶୀ ଶୀତଦିନ ନା ହଉ ତାକୁ କହିବୁ ଟିକିଏ ରେଟ୍ ଟିକିଏ କମିଛି ଆଉ କରିକି ଦବ ଆଉ ହଉ ଭାଇ କେତେଦିନ ଭିତରେ ଦବ ତା'ହେଲେ ମୁଁ ଆସିବି କେବେ ହଁ ତୁମେ ଖୋଲା ରଖିବ ନା ଦୋକାନ ହଉ ଭାଇ ମୁଁ ମୁଁ ଆସୁଛି ତୁମେ ଆଣିକି ରଖିଥିବ ମୁଁ ଆସୁଛି